ଓଡ଼ିଶାର ପ୍ରମୁଖ ଚଳଚ୍ଚିତ୍ର ମଲ୍ଟିପ୍ଲେକ୍ସ ଗୁଡ଼ିକ ବହୁତ ଭଲ ଅଛି ସବୁ ଜିଲ୍ଲାରେ ମଲ୍ଟିପ୍ଲେକ୍ସ ଯାକ ବା ତାଙ୍କର ସ୍କ୍ରିନ୍ ସାଇଜ୍ ମଧ୍ୟ ଭଲ ଅଛି କିନ୍ତୁ କିଛି ଜିଲ୍ଲାରେ କିଛି ସୁବିଧା ମିଳେନି ସ୍କ୍ରିନ୍ ଭଲ ନ ରୁହେ ହଲ ଭଲ ନ ରୁହେ ମୁଭି ଗୁଡ଼ାକ ଦେଖିବାକୁ ପସନ୍ଦ ଲାଗେନି ଓ ଟିକେଟ୍ କରିବା ସମୟରେ କିଛି ଅସୁବିଧାକୁ ହେବାକୁ ପଡ଼ି ନ ଥାଏ ଯେଉଁ ସମୟରେ ଟିକେଟ୍ କରୁ ସେ ସମୟରେ ଫିଲ୍ମ ଦେଖୁ ଓ ସ୍କ୍ରିନ୍ ଆକାର ଭଲ ରୁହେ କିନ୍ତୁ କେଉଁ ଜାଗାରେ ଭଲ ରୁହେନି କେଉଁ ଜାଗାରେ ସାଉଣ୍ଡ ଭଲ ରୁହେ କେଉଁ ଜାଗାରେ ସାଉଣ୍ଡ ଭଲ ରୁହେନି ଟିକେଟ୍ ମୂଲ୍ୟ ସବୁ ଜାଗାରେ ସମାନ ସୁବିଧା ସୁବିଧା ତ ବହୁତ ମଲ୍ଟିପ୍ଲେକ୍ସରେ ରହୁନି ଓ ଓଡ଼ିଶାରେ ବହୁତ ଭଲ ମଧ୍ୟ ରହୁଛି ଖରାପ ମଧ୍ୟ ରହୁଛି